ବର୍ତ୍ତମାନ ସମୟରେ ସହର ତୁଳନାରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାର ଗୁଣବତ୍ତା ବଢ଼ି ଚାଲିଛି କିନ୍ତୁ ସହର ଆଉ ଅଞ୍ଚଳକୁ ଯଦି ଆମେ ବିଚାରକୁ ନେବା ତା'ର ତାରତମ୍ୟ ବି ଅନେକ ଅଛି କିନ୍ତୁ ସରକାରଙ୍କ ତରଫରୁ ସହରାଞ୍ଚଳର ସେବା ଯେମିତି ଚାଲିଛି ଗ୍ରାମାଞ୍ଚଳରେ ସେହିଭଳି ସେବା ଦେବା ପାଇଁ ସରକାର ବହୁ ପ୍ରଚେଷ୍ଟାରେ ଅଛନ୍ତି ତେଣୁ ସରକାର ସହରାଞ୍ଚଳର ସ୍ୱାସ୍ଥ୍ୟସେବା ପାଇଁ ବହୁତ ଚେଷ୍ଟା ବି କରିଛନ୍ତି ଯାହାହେଉ ବିଗତ ଦିନମାନଙ୍କ ତୁଳନାରେ ବର୍ତ୍ତମାନ ଗ୍ରାମାଞ୍ଚଳର ସ୍ଵାସ୍ଥ୍ୟସେବାରେ ବହୁତ ଉନ୍ନତି ଘଟିଛି ଉନ୍ନତ ସ୍ଵାସ୍ଥ୍ୟସେବା ଗ୍ରାମାଞ୍ଚଳରେ ବିଗତ ଦିନମାନଙ୍କଠାରୁ ବର୍ତ୍ତମାନ ବହୁ ଆଗରେ ଲୋକମାନେ ଧୀରେଧୀରେ ସହରାଞ୍ଚଳକୁ ଯିବାପାଇଁ ନାପସନ୍ଦ କରନ୍ତି କିନ୍ତୁ ଯେତେବେଳେ ସମ୍ଭବ ନହୁଏ ଗ୍ରାମାଞ୍ଚଳରେ ବିଭିନ୍ନ କାରଣରୁ ହେଉଥିବା ବଡ଼ ବଡ଼ ସମସ୍ୟାର ସମାଧାନ ପାଇଁ ଲୋକମାନେ ସହରାଞ୍ଚଳକୁ ଯିବାପାଇଁ ପସନ୍ଦ କରନ୍ତି ଯେଉଁଠି ଗ୍ରାମାଞ୍ଚଳରେ ବଡ଼ ବଡ଼ ବେମାର ପାଇଁ ଯନ୍ତ୍ରାଂଶର ଅଭାବ ଦେଖା ଦେଇଥାଏ ତେଣୁ ଲୋକମାନେ ସହରାଞ୍ଚଳକୁ ଯିବାପାଇଁ ପସନ୍ଦ କରିଥାଆନ୍ତି ଅନ୍ୟକ୍ଷେତ୍ରରେ ଲୋକମାନେ ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟକେନ୍ଦ୍ରରେ ଯାହା ଯେତିକି ସମ୍ଭବ ବିଗତ ଦିନମାନଙ୍କଠାରୁ ଆଜିକା ସମୟରେ ଉପକରଣମାନ ମେଡ଼ିସିନ୍ ଯୋଗେଇଦବା ଫଳରେ ଲୋକମାନେ ସହରାଞ୍ଚଳକୁ ଯିବା ପାଇଁ ରାଜି ନାହାନ୍ତି

ସହରାଞ୍ଚଳ ସହରାଞ୍ଚଳକୁ ଯିବାପାଇଁ ହେଲେ ମଣିଷର ଆର୍ଥିକ ସ୍ଥିତି ଭଲ ରହିବା ଦରକାର

ବର୍ତ୍ତମାନ ଗ୍ରାମାଞ୍ଚଳରେ ସହରାଞ୍ଚଳଠାରୁ ଭଲରେ ଅଛନ୍ତି ସହରାଞ୍ଚଳ ଆଉ ଗ୍ରାମାଞ୍ଚଳକୁ ତୁଳନା କଲେ ସାମାନ୍ୟ ଫରକ୍ ରହିବ